ମୁଁ ବିଭିନ୍ନ ପ୍ରକାରର ଗଛ ବା ଫୁଲ ଫଳ ବା ପନିପରିବା ଚାଷ କରିବାକୁ ଭଲ ପାଏ ଯେମିତିକି ଆମର ଆକାଶୀ ଗଛ ଲଗାଏ ମୁଁ ଆଉ ଶାଗୁଆନ ଗଛ ଲଗାଏ ପଟା କରିକି ବିଭିନ୍ନ ପ୍ରକାର ଆମର କାଠ ଜିନିଷ ତିଆରି କରିବାକୁ ଭଲ ଲାଗେ ଫୁଲ ଭିତରେ ଆମର ଗେଣ୍ଡୁ ମାଳତୀ ଟଗର ହେନା ଚମ୍ପା ବିଭିନ୍ନ ପ୍ରକାରର ବାସ୍ନା ଜାତୀୟ ଫୁଲ ଯେମିତି ରଜନୀଗନ୍ଧା ମଲ୍ଲି ଫୁଲ ଏଗୁଡ଼ା ସବୁ ମୁଁ ଲଗେଇ ଲଗେଇଛି ଲଗେଇବାକୁ ଭଲ ପାଏ ଆଉ ଫଳ ଆମର ବାଡ଼ି ବଗିଚାରେ ମୁ ସେପଟା ଗଛ ଆଉ ଆମର ସପୁରି ଗଛ ଆଁ ଏମିତି ବିଭିନ୍ନ ପ୍ରକାରର ଫଳ ଜାତୀୟ ଗଛ ଯେମିତି ଲଗେଇଥାଏ ନଡ଼ିଆ ଆଉ କଦଳୀ ଏମିତି ଲଗେଇଛି ଅନେକ ଗଛ ଏବଂ ବିଭିନ୍ନ ପ୍ରକାରର ଗଛ ଲଗେଇକି ଆମେ ନିଜେ ଖାଇଥାଉ ହଁ ଭଲ ଲାଗେ ମତେ ଆଉ ବାଡ଼ିବଗିଚାରେ କାମ କରିବାକୁ ଆଉ